ପଚିଶ ପାଞ୍ଚ ଦୁଇହଜାର କୋଡ଼ିଏ ପଚିଶ ପାଞ୍ଚ ଦୁଇହଜାର ଏକୋଇଶ ପଚିଶ ପାଞ୍ଚ ଦୁଇହଜାର ବାଇଶ ପଚିଶ ପାଞ୍ଚ ଦୁଇହଜାର ତେଇଶ ପଚିଶ ପାଞ୍ଚ ଦୁଇହଜାର ଚବିଶ